ବିଭିନ୍ନ ଋତୁରେ ବହୁତ ପ୍ରକାର ଫସଲ ହୁଏ ବଟ୍ ଶୀତଦିନେ ଅଧିକ ମାତ୍ରାରେ ପନିପରିବା ହୁଏ କାରଣ ଜଳବାୟୁଟା ବହୁତ ଥଣ୍ଡା ଥାଏ ବେଶୀ ଖରା ନଥାଏ ମାଟି ପାଇଁ ଉର୍ବର ଚାଷ ଜମି ହେଉଛି ଶୀତଋତୁ ଶୀତଋତୁରେ ଆମର ଫୁଲକୋବି ବନ୍ଧାକୋବି ଟମାଟ ପିଆଜ କାକୁଡ଼ି ଏଗୁଡ଼ାକ ଶୀତ ଦିନରେ ହୁଏ ତାକୁ ତାହାର ଉପଯୋଗୀ ରୁ ଅଧିକ ମାତ୍ରାରେ ପାଣି ରହିଲେ ତା ଗଛ ମୂଳେ ଉପଯୋଗରୁ ଅଧିକ ପାଣି ରହିଲେ ଗଛ ମୂଳେ ଗଛ ନଷ୍ଟ ହେଇଯିବ ବେଶୀ କାକର ପଡ଼ିଲେ ପୋକ ଲାଗିଯାଏ ତା'ପାଇଁ ତାକୁ ଉପରେ ଜରିର ବ୍ୟବସ୍ଥା କରାଯାଇଥାଏ ଗଛରୁ ଉପରେ ପାଣି ତାର ଆବଶ୍ୟକ ଅନୁସାରରେ ଦିଆଯାଏ ଆଜିକାଲି କୀଟନାଶକ ଔଷଧ ଠାରୁ ଦୂରେଇ ରହିବା ବହୁତ ଆବଶ୍ୟକ ଖତରେ ବହୁତ ଭଲ ପରିମାଣର ବହୁତ ପରିମାଣର ପ୍ରୋଟିନ୍ ଥାଏ ଖତଟା ଆମ ପାଇଁ ବହୁତ ଉପଯୋଗିତା କାରଣ କୀଟନାଶକ ଔଷଧ ଆଜିକାଲି ଦେହ ପାଇଁ ବି ବହୁତ କ୍ଷତିକାରକ ସେଥିପାଇଁ ଖତର ବ୍ୟବସ୍ଥା ଖତର ଖତ ଟାକୁ ବେଶୀ ଉପଯୋଗ କଲେ ଭଲ ସୁବିଧା ମିଳିବ